ଆମ ଘରେ ରନ୍ଧା ଏସବୁ ସ୍ୱାଦ ଖାଦ୍ୟ ଭଲ ଲାଗେ ଆଉ ହୋଟେଲ ମାନଙ୍କୁ ଖାଇଲେ ସ୍ୱାଦ ଭଲ ଲାଗେ ଆଉ ହୋଟେଲ ମାନଙ୍କୁ ଖାଇବା ଦ୍ୱାରା ଆମର ମାଛ ହଉ ବିରିୟାନୀ ହଉ ଅଣ୍ଡା ହଉ ହଉ ଯେକୌଣସି ଜିନି ଭଲ ଲାଗେ ନିଜ ସୁସ୍ଵାଦ ଖାଦ୍ୟ ରୋଷେଇ କରିବା ନିଜ ଘରେ ରାନ୍ଧିବା ଭଲ ପସନ୍ଦ ଲାଗେ ଆଉ ରାଜକୀୟ ମାନେ ଶାସ୍ତ୍ରୀୟ ଶାସ୍ତ୍ରୀୟ ଆଧୁନିକରେ ବିଭିନ୍ନ ରାଜ ଦରବାରରେ କିମ୍ବା ରାଜ ପରିବାରରେ ସୁସ୍ୱାଦୁ ଖାଦ୍ୟ ରନ୍ଧା ହୁଏ ଖାଇବାର୍ ଲାଗି ଆନେ ପସନ୍ଦ ଲାଗେ ଆରୁ ବହୁତ ଖୁସି ଲାଗେ